ନା ଗ୍ରାମୀଣ ଓ ମହିଳାମାନଙ୍କ ପାଇଁ ବିଶ୍ୱବିଦ୍ୟାଳୟ ମାନଙ୍କରେ ଅଧିକା ସୁଯୋଗ ଅଛି ସେମାନଙ୍କୁ ସଂରକ୍ଷଣ ପ୍ରଦାନ କରାଯାଇଥାଏ ଏବଂ ସେମାନଙ୍କର ପ୍ରଯୁକ୍ତିବିଦ୍ୟା ଓ ବିଜ୍ଞାନ ଗଣିତ କ୍ଷେତ୍ରରେ ସେମାନଙ୍କର ନାମ ମଧ୍ୟ ଅଛି